ହଁ କୁହନ୍ତୁ ଦେଖନ୍ତୁ ଆପଣ ଯେଉଁ ଟେଣ୍ଟ ସାମାନ କହିଲେ ଟେଣ୍ଟ ସାମାନରୁ ଆପଣ କେଉଁ କେଉଁ ଜିନିଷପତ୍ର ନେବେ ସେଇଟା କୁହନ୍ତୁ ଦେଖନ୍ତୁ ଆମର ଯେଉଁ ଟେଣ୍ଟ ସାମାନ କହିଲେ ଟେବଲ୍ ଚୌକି କେତେଟା ନେବେ କୁହନ୍ତୁ ଡାଇନିଙ୍ଗ ଟେବଲ୍ ସେ ବିଷୟରେ ଆପଣ ଲେଖିବାକୁ ପଡ଼ିବ ତାପରେ ଯେଉଁ ଆପଣ କହୁଥିଲେ ଯେଉଁ ବାହାଘର ରିସେପସନ୍ ପାର୍ଟିରେ ତାଙ୍କର ପୁଅଝିଅଙ୍କ ପାଇଁ ସେଇଟା ପୁଣି ତାଙ୍କୁ ଟେବଲ୍ ଦରକାର ଏହି ବିଷୟରେ ଆପଣ ଟୋଟାଲ୍ ହିସାବ କରିକି ଆମର ରେଟ୍ ଅଲଗା ଆସୁଛି ଆଜ୍ଞା ବୁଝିଲେ କି ଯେଉଁଟା ରେଟ୍ ରେଟ୍ ତାଙ୍କର ସବୁ ଅଲଗା ଅଲଗା ରେଟ୍ ଆସୁଛି ତେଣୁକରି ଆପଣ ଯେଉଁ ଡିଜେ କଥା କହୁଥିଲେ ଡିଜେରେ ଆପଣ କେତେଟା ବକ୍ସ ଆପଣ ନେବେ ତା ସହିତ କେତେଟା ଏମପ୍ଲି ନେବେ ଆପଣ କେତେ ମାଇକ୍ ନେବେ ଏଇଟା ଆପଣ ଯଦି କହିବେ ସେହି ହିସାବରେ ମୁଁ ଆପଣଙ୍କୁ ପିଲାଙ୍କୁ ପଠାଇକି ଡାଇରେକ୍ଟ ପଠାଇଦେବି ଠିକ୍ ଅଛି ଠିକ୍ ଅଛି ଆଉ ଯେଉଁ କହୁଥିଲେ ଯେଉଁ ଆବାସପତ୍ର ତ କହିଲେ ଠିକ୍ ଅଛି ଆଉ ଯେଉଁ ପନିପରିବା କଥା ଏସବୁ ଗୁଡ଼ାକ କ'ଣ କରିବେ ଠିକ୍ ଅଛି ଠିକ୍ ଅଛି ଦେଖନ୍ତୁ ଆପଣ ଯେଉଁ ଖାଇବା କଥା ଉଠାଇଲେ ମୁଁ ମଟନ୍ ଚିକେନ୍ ଏସବୁ ଚାରିଶହ ଲୋକଙ୍କ ପାଇଁ ତାହେଲେ ଆପଣଙ୍କୁ ଚାରି ପାଞ୍ଚ କୁଇଣ୍ଟାଲ ମଟନ୍ ନେବାକୁ ପଡ଼ିବ ବୁଝିଲେ କି ଆଉ ଯେଉଁ କହିଲେ ମୁଁ ଆପଣଙ୍କୁ ଚିକେନ୍ ମଟନ୍ ପନିର ଏସବୁ ଗୁଡ଼ାକ ଇଏ କରିଦେବି ଆପଣଙ୍କ ଟିକିଏ ଲିଷ୍ଟ କରିଦିଅନ୍ତୁ ମୋତେ ଆଉ ମୁଁ ଆପଣଙ୍କର ଅର୍ଡ଼ରଟା ଏଇଟା ମୁଁ ରଖୁଛି ଆଉ କନଫର୍ମ କରୁଛି ଆପଣ ଆକୁ ନେଇ ଏବଂ ମୁଁ ଅର୍ଡ଼ର କ୍ୟାନସଲ୍ କରିବି ନାହିଁ ହେଉ ହେଉ ଠିକ୍ ଅଛି ହେଉ ରହୁଛି